ଆମ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଯେପରିକି ରଜ ପର୍ବକୁ ଆମେ ତିନିଦିନ ପାଳନ କରିଥାଉ ଏବଂ ସେହିପର୍ବ ଟିକୁ ଅତି ଅତିଆନନ୍ଦିତ କରିବା ପାଇଁ ଆମ ନିକଟରେ ଥିବା ବରୁଣେଇ ପାହାଡ଼କୁ ଯାଇ ସେଠାରେ ରଜପର୍ବ ଖୁବ ସୁନ୍ଦର ପାଳନ କରିଥାଉ ସେଠାରେ ଦୋଳି ଖେଳିଥାଉ ରଜ ପାନ ମଧ୍ୟ ଖାଇଥାଉ ଯାତ୍ରା ଟିକୁ ଅତି ଆନନ୍ଦ ଭାବେ ଆହରଣ କରିଥାଉ ଦୁର୍ଗାପୂଜା ମଧ୍ୟ ଜଟଣୀରେ ବିଶ୍ୱ ଜଟଣୀରେ ପ୍ରସିଦ୍ଧ ଗଣେଶପୂଜା ମଧ୍ୟ ଜଟଣୀରେ ବିଶ୍ୱ ପ୍ରସିଦ୍ଧ ଅଟେ ସେଠାରେ ଆମେ ଅତି ଆନନ୍ଦ ଭାବେ ବୁଲାବୁଲି କରି ବିଭିନ୍ନ ଯାତ୍ରାକୁ ଉପଭୋଗ କରିଥାଉ ଏବଂ ନିଜ ମନପସନ୍ଦ ର ଖାଦ୍ୟଗୁଡ଼ିକ ଖାଇ ନିଜ ମନପସନ୍ଦ ର ଜିନିଷ କିଣି ଆସିଥାଉ ଜାଗର ଜାଗର ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ନିକଟରେ ଥିବା ଲିଙ୍ଗରାଜ ମନ୍ଦିର ଠାରେ ହୋଇଥାଏ ଯାହାକି ସେଠାରେ ବିଶ୍ୱ ପ୍ରସିଦ୍ଧ ଅଟେ ଏବଂ ସେଠାରେ ନିଜର ମନ ମନସ୍କାମନା ପୂରଣ କରିବାପାଇଁ ଲୋକମାନେ ଉପବାସ ରହିଥାନ୍ତି ଏବଂ ମହାଦୀପ ଉଠିବା ପରେ ପ୍ରସାଦ ସେବନ କରିଥାନ୍ତି ଲକ୍ଷ୍ମୀପୂଜାକୁ ସ୍ତ୍ରୀଲୋକମାନେ ମାନେ ନିଜର ଘରର ଧନ ବଢ଼େଇବା ପାଇଁ ଏହି ପୁଜାଟିକୁ କରିଥାନ୍ତି ଖୁଦୁରୁକୁଣୀ ଓଷାଟିକୁ ନିଜର ଭାଇ ମାନଙ୍କ ପାଇଁ ତାଙ୍କର ଭଉଣୀମାନେ କରିଥାନ୍ତି ଗାଁରେ ଥିବା ଝିଅମାନେ ଭୋରରୁ ଉଠି ଫୁଲ ତୋଳି ସେଗୁଡ଼ିକୁ ମାଳ କରି ଗାଧୁଆପାଧୁଆ ସାରି ମା'ଙ୍କର ପୂଜା ପୂଜାର୍ଚ୍ଚନା କରି ସେହି ଓଷା ଟିକୁ ପାଳନ କରିଥାନ୍ତି ଦୋଳପୂର୍ଣ୍ଣମୀ ମଧ୍ୟ ହରିରାଜପୁରରେ ହୋଇଥାଏ ଯାହାକି ସେଠାରେ ବିଭିନ୍ନ ଧର୍ମର ଲୋକମାନେ ଯାଇ ସେଠାରେ ବିଭିନ୍ନ ପ୍ରକାରର ଆନନ୍ଦମନରେ ବୁଲାବୁଲି କରି ନିଜ ମନପସନ୍ଦର ପୋଷାକ ନିଜ ମନପସନ୍ଦର ଜିନିଷ ଆହରଣ କରିଥାଏ ବିଭିନ୍ନ ଜାତିର ଲୋକ ମଧ୍ୟ ସେଠାକୁ ଯାଇ ପାଳନ କରିଥାନ୍ତି ବିଭିନ୍ନ ଜାତିଗୁଡ଼ିକ ଯଥା ହିନ୍ଦୁ ମୁସଲିମ ଶିଖ ଖ୍ରୀଷ୍ଟିୟାନ୍ ଇତ୍ୟାଦି ସାବିତ୍ରୀ ଓଷା ଟିକୁ ନିଜ ସ୍ୱାମୀର ଆୟୁଷ ବଢ଼େଇବା ପାଇଁ ସ୍ତ୍ରୀମାନେ ଉପବାସ କରିଥାନ୍ତି